ଯେତେବେଳେ ମୁଁ ମୋହର ସ୍କୁଲ ସମୟରେ ଥିଲି ଓ ମୁଁ ସବୁଦିନ ଯେମିତି ସ୍କୁଲ ଯାଏ ବା ନିଜ କ୍ଳାସ ଶେଷ କରେ ଓ ସେ କ୍ଳାସ ଶେଷ ହେଲା ପରେ ନିଜ ଘରକୁ ଫେରେ ଫେରୁ ଫେରୁ ଗୋଟିଏ ଦିନେ ମୁଁ ନିଜ ରାସ୍ତାରେ ଗୋଟିଏ ପଥର ମିଳିଲି ସେହି ସମୟରେ ସେହି ପଥରର ମୂଲ୍ୟ ମୁଁ ଜାଣିନଥିଲି ସେହି ସମୟରେ ମୋର ବୟସ ପନ୍ଦର ଥିଲା ଓ ମୁଁ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲି ଓ ଯେଉଁ ସମୟରେ ସେ ପଥର ମୁଁ ଦେଖିଲି ମୁଁ ସେହି ପଥର ପ୍ରତି ଆକର୍ଷିତ ହେଲି ଓ ଆକର୍ଷିତ ହେବା ପରେ ଛୋଟ ପିଲାର ଯାହା ବୁଦ୍ଧି ଅନୁସାରେ ମୁଁ ସେ ପଥରକୁ ଗୋଟାଇଲି ଓ ମୋ ସଙ୍ଗେ ମୋ ଘରକୁ ତାହା ନେଇଗଲି ଯେତେବେଳେ ମୁଁ ତାହା ମୋ ଘରକୁ ନେଇଗଲି ମୁଁ ନିଜ ପରିବାରକୁ କିଛି ତାହା ବିଷୟରେ କହିଲି ନାହିଁ କାରଣ ମୁଁ ଭାବିଲି ତାହା ଏକ ମାମୁଲି ମାମୁଲି ପଥର ଅଟେ ମାତ୍ର ଛଅ ମାସ ପରେ ଯେତେବେଳେ ମୋ ବାପା ଓ ମୋ ମାଁ ସେହି ଚମକିଲା ପଥରକୁ ମୋ ସ୍କୁଲ ବ୍ୟାଗଟାରୁ ଦେଖିଲେ ସେମାନେ ଆକ୍ରାନ୍ତିତ ହୋଇଗଲେ କାରଣ ସେହି ପଥର କିଛି କିଛି ହୀରା ପରି ଥିଲା ଓ ସେତେ ସମୟରେ ମୋ ବାପା ଅବା ମୋ ମାଁ ମଧ୍ୟ କିଛି ଜାଣିପାରିଲେ ନାହିଁ ମାତ୍ର ଅନେକ ଲୋକଙ୍କୁ ଦେଖାଇଲା ପରେ ତାହାର ଗୁଣ ଆମ୍ଭେ ଜାଣିପାରିଲୁ କାରଣ ତାହା ଏକ ହୀରା ପଥର ଥିଲା